ହ୍ୟାଲୋ ଆପଣ ନିରୂପମା ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ଅଶୋକ କହୁଥିଲି ଯାଜପୁର ରୋଡ଼ରୁ ମୋର ପୁଅର ଜନ୍ମଦିନ ସେଥିପାଇଁ ପଚାଶ ପ୍ଲେଟ୍ ବିରିୟାନୀ ଦରକାର ଆଉ ଆପଣଙ୍କର ଦୁଇଟି ଲେଖାଏଁ ମିଠା ହେଲେ ଦୁଇଶହ ପିସ୍ ମିଠା ବି ମଧ୍ୟ ମୋର୍ ଦରକାର ଆପଣଙ୍କ ପାଖରେ ହେଇପାରିବ ଯଦି ହେଇପାରିବ ତାହେଲେ ରେଟ୍ କେତେ ପ୍ରାଇସ୍ ମୂଲ୍ୟ କେତେ ଆସିବ ମୋତେ କୁହନ୍ତୁ ପ୍ଳେଟ୍ ପିଛା ଆଉ ମୁଁ ମଧ୍ୟ ଦୁଇ ଚାରିଟା ହୋଟେଲ୍କୁ କହିଛି ସେମାନେ ଦେବା ପାଇଁ ସେମାନଙ୍କ ଯଦି ଯଦି ରେଟ୍ କି ଦାମ୍ ମୋତେ ପୋଷେଇବ ତାହେଲେ ମୁଁ ମଧ୍ୟ ସେଠୁ ବି ଆଣିବି ଆଉ ଆପଣଙ୍କର ରେଟ୍ ଯଦି ମୋତେ ଖାପ୍ ଖାଇବ ମୁଁ ତାହେଲେ ଆପଣଙ୍କ ପାଖରୁ ନେବି ଆଉ ମୋତେ ଠିକ୍ ଯୋଉଦିନ କହିବି ମୋତେ ସେଇ ଟାଇମ୍ରେ ତୁରନ୍ତ ନେଇ ମୋତେ ପହଞ୍ଚେଇବାକୁ ପଡ଼ିବ ମୋତେ କୁହନ୍ତୁ ଆଉ ଯଦି କିଛି ଅଫର ଅଛି ତାହେଲେ ମୋତେ ମଧ୍ୟ କୁହନ୍ତୁ ତାହେଲେ ଅଫର ମାଧ୍ୟମରେ ଯଦି ଆହୁରି କିଛି ପଇସା କମ୍ ହୋଇପାରିବ